ହଁ ଆମେ ଦୁଇ ମାଛ ଆଗରେ ଗୋଟେ ବଡ଼ ମାଛ ଧରିଥିଲି ମୁଁ ମାଛ ଧରିବାକୁ ପାଞ୍ଚଜଣ ଯାଇଥିଲି ଗୋଟେ ଜାଲ ଛିଣ୍ଡି ଯାଇଥିଲା ସେ ମାଛ ଧରିବାକୁ ସେ ମାଛ ବହୁତ ବଡ଼ ଥିଲା କି ପାଞ୍ଚ ଜଣ ବି ଟେକି ହେଉନଥିଲା ତା ନାଁ ମାଗୁର ମାଛ ଥିଲା ବହୁତ ବଡ଼ ଥିଲା ବହୁତ ଓଜନ ଥିଲା ଘରେ ଯେତେବେଳେ ଆଣିଥିଲି ଆମେ ଘରେ ଲୋକ ଆଉ ଗାଁ ଲୋକ ସବୁମାନେ ଖୁସି ହେଇଥିଲା ଖୁସି ହେଇଥିଲା ତା'ପରେ ଆମେ ବି ବହୁତ ଖୁସି ହେଇଥିଲା କି ତା'ପରେ ଗୋଟେ କେ ଜି ପାଲରେ ଚଣାଇ କିରି ଦେଖିଥିଲେ କି ବହୁତ ଥାର୍ଟି ପଇଁତିରିଶ କିଲୋ ଥିଲା ମାଛ ତିରିଶ କିଲୋ ମାଛ ଥିଲା ତା'ପରେ ବଜାର ଯାଇକରି ଆମେ ବିକ୍ରି କଲୁ ବହୁତ ପଇସା ଆସିଥିଲା ବହୁତ ଆନନ୍ଦ ଆସିୁଥିଲା ବହୁତ ଖୁସି ହେଉଥିଲେ ଆମେ ସବୁ ମାଛ ଧରିକି ପଇସା ନେଇକି ଘରେ ଆସିଲି